ଆମ ଘର ପଛ ପଟେ ଦୁଇଟି ତେନ୍ତୁଳି ଗଛ ଆଉ ଦୁଇଟି ଓସ୍ତ ଗଛ ରହିଛି ଯେଉଁଥିରେକି ପକ୍ଷୀମାନେ ନିଜର ବାସଗୃହ ଉଚିତ ଭାବରେ ବନେଇଛନ୍ତି ଏବଂ ସେଠି ସେ ଆରାମ ସେ ରହୁଛନ୍ତି ଏବଂ ତା ପାଖରେ ଗୋଟିଏ ଛୋଟ ଗାଡ଼ କରାଯାଇ ମାଟିର ଗୋଟେ କୁଣ୍ଡ କରାଯାଇ ସେଥିରେ ପାଣି ରଖାଯାଇଛି ଯେଉଁଥିରେକି ପକ୍ଷୀମାନେ ପକ୍ଷୀମାନେ ସେଥିରୁ ପାଣି ପିଇ ନିଜର ଶୋଷ ମେଣ୍ଟାଇଥାନ୍ତି ଏବଂ ଘରର ପ୍ରତି ଘରର କୋଣ କୋଣ କୋଣ କୋଣ ଯାଇ ଗୋଟିଏ ବାଉଁଶର ଡାଲା ଏବଂ ମାଟିର ଆଟିକା କରାଯାଇଛି ସେ ବାଉଁଶର ଡାଲା ଭିତରେ ପାରାମାନେ ଆଉ ପକ୍ଷୀମାନେ ଆସି ବର୍ଷା ଝଡ଼ ତୋଫାନରୁ ମୁକ୍ତି ପାଇ ମୁକ୍ତି ପାଇବା ପାଇଁ ରହୁଛନ୍ତି ଏବଂ ତାଙ୍କ ପାଇଁ ସେଠି ସ୍ୱତନ୍ତ୍ର ଗୋଟିଏ ଡାଲାରେ ରଖାଯାଇଛି ଏବଂ ତାଙ୍କୁ ସମସ୍ତ ପ୍ରକାରର ସେମାନେ ଯେମିତି ସେଠି ସମସ୍ତ ପ୍ରକାରର ସୁବିଧା ରହିଛି ପାଣି ପିଇବା ହେଉ କିମ୍ବା ଗଛରେ ବୁଲିବା ହେଉ ଏବଂ ଗୋଟିଏ ଛୋଟିଆ ଛୋଟିଆ ବଗିଚା ମଧ୍ୟ କରାଯାଇଛି ସବୁ ଫୁଲ ଗଛ ଫୁଲ ସମସ୍ତ ପ୍ରକାରର ଫୁଲ ଗଛ ସେହି ବଗିଚାରେ ଲଗାଯାଇଛି ଯେଉଁଥିରେ ବି ପକ୍ଷୀମାନେ ଉଡ଼ିକି ସେଠି ଆରମସେ ରହିପାରିବେ ସେଥିପାଇଁ ଗୋଟିଏ ଛୋଟିଆ ବଗିଚା ମଧ୍ୟ ରହିଛି ଏବଂ ସେଠାରେ ଯେଉଁ ଗାଡ଼ ରହିଛି ସେଥିରୁ ପକ୍ଷୀମାନେ ପାଣି ପିଅନ୍ତି ଏବଂ ପ୍ରତି ଦୁଇ ତିନି ମାସରେ ଥରେ ସେ ଗାଡ଼କୁ ସଫା କରାଯାଏ ଏବଂ ସଫା କରାଯାଏ ଯେଉଁଥିରେକି ପକ୍ଷୀମାନଙ୍କର କିଛି ଅସୁବିଧା ନ ହେଉ